ହ୍ୟାଲୋ ହଁ କ୍ୟାବ୍ ଏଜେନ୍ସି ଲାଗିଛି ହଁ ମୁଁ ଚନ୍ଦ୍ରକଳା ଭି କହୁଥିଲି ଗୁଡ଼ିସାହିରୁ ହଁ ମୁଁ ଏଇ ଯେଉଁ ଆମର ଗୁଡ଼ିସାହିରୁ ଖଜୁରିପଡ଼ା ଯିବା ପାଇଁ ମୁଁ କଥା ହୋଇଥିଲି ଆପଣଙ୍କ ସହିତ ହଁ ମାନେ କ'ଣ ଆପଣଙ୍କୁ ମୁଁ ଗୋଟିଏ କଥା କହିଥିଲି ଡ୍ରାଇଭର ଗୋଟିଏ କଥା କହୁଛି ଆପଣଙ୍କୁ ମୁଁ ଏଇ ଭଡ଼ା କହିଥିଲି ପନ୍ଦରଶହ ସେ ଆପଣଙ୍କ ଡ୍ରାଇଭର ମାଗୁଛନ୍ତି ଅଠରଶହ ଏଇଟା କ'ଣ ଏଇଟା ନାହିଁ ନାହିଁ ଆପଣ କୁହନ୍ତୁ ଠିକସେ କୁହନ୍ତୁ ସେ କେତେ କ'ଣ କରିବେ ଆପଣ କୁହନ୍ତୁ ସେ ଅନୁସାରେ ଆମେ ଦେବୁ ଆପଣ ଗୋଟିଏ କଥା କହିବେ ସେ ଗୋଟିଏ କଥା କହିବ କ'ଣ ନହେଲେ ବିଲ୍କୁଲ୍ ଟୋଟାଲି ମୁଁ ଦେବାର ନାହିଁ କି ଯିବାର ନାହିଁ ହଁ ଠିକ ଅଛି ଆପଣ ବୁଝିକି କୁହନ୍ତୁ ନହେଲେ ମୁଁ ଦେବିନାହିଁ ନାହିଁ ଆପଣଙ୍କୁ ଯେତିକିରେ କହୁଛି ସେତିକି ଅଧିକା ମୁଁ ଦେବିନାହିଁ ନହେଲେ ନାହିଁ ଯିବୁନାହିଁ ଆଉ ହଁ ଠିକ ଅଛି